ମାଛ ଧରିବାରେ ସାଧାରଣତଃ ବର୍ଷା ଦିନେ ଆମ ଘାଇ ମୁହଁରେ ଜାଲ ପକାଇବା ପାଇଁ ଯାଉ ସେ ସମୟରେ ଚାରିଆଡ଼େ ପାଣି ଭର୍ତ୍ତି ସାଥିରେ ଟର୍ଚ୍ଚ ବ୍ୟାଗ୍ ଛୁରା ଓ ଆଉ ବାଲି ନେଇକି ଯାଉ କାରଣ ପାଣିରେ ସାପ ଫାପ ବାହାରନ୍ତି ରାତିରେ ବିଜୁଳି ଚଡ଼କା ପଡ଼େ ଯଦି ପାଖରେ ଗଛ ଅଛି ତା'ତଳେ ଆମେ ରହିଯାଉ ଆଉ ଆମ ଘର ପାଖରୁ କିଛି ଦୂରରେ ସମୁଦ୍ର ଅଛି ସେଥିରେ ଜାଲ ପକାଇଲା ବେଳକୁ ଗଲାବେଳକୁ ଆମେ ତା'ତିଥି ଅନୁସାରେ ଯାଇ ଜାଲ ପକାଉ ଯେତେବେଳେ ପାଣି ବାଟିବା ଟାଇମ୍ ହୁଏ ସେତେବେଳେ ଯାଇକି ଜାଲ ପକାଇ ମାଛ ଧରତେ ଯାଉ